ହଁ ଆଜ୍ଞା କୁହନ୍ତୁ କେଉଁ ପ୍ରକାର ଡ୍ରେସ୍ କି ଆଚ୍ଛା ମୁଁ ଦେଖାଉଛି କେଉଁ କଲର୍ର ନେବେ ହେଉ ମୁଁ ଦେଖାଉଛି ସବୁ ପ୍ରକାରର କଲର୍ର ଦୁଇଶହ ହଁ ଆମ ମାଲିକ ଯେମିତି ଡିସକାଉଣ୍ଟ ନାହିଁ ଆମ ମାଲିକ ଯେତେ କହନ୍ତି ଆମେ ସେମିତି ଦିଅନ୍ତୁ ଡିସକାଉଣ୍ଟ ନାହିଁ କି ସମ୍ବଲପୁରୀ ଶାଢ଼ୀ ହେଉ କେଉଁ କଲର୍ର ନେବେ ହେଉ ଦେଖାଉଛି ତିନି ହଜାର ନାହିଁ ଆପଣ ଆଉ କେଉଁ କଲର୍ ଫଲର୍ର ନେବେ କି ଆଜ୍ଞା

ମାଲିକ ଯେତିକିରେ କହନ୍ତି ଆମେ ସେତିକିରେ ଦିଅନ୍ତି ଜାଣିନୁ ଆମେ କି ଲେହେଙ୍ଗା ନେଟ୍ର ନା କଟନ୍ର କେଉଁ କଲର୍ର ନେବ ହେଉ ଦେଖାଉଛି ଏହି ନିଅନ୍ତୁ ଚାରି ହଜାର ନା ସେଥିରେ ବି ନାହିଁ ନାହିଁ ଆଜ୍ଞା କମ କରି ହେବନି ଫିକ୍ସଡ଼ ରେଟ୍ ସବୁ ଆପଣ ଏତିକିରେ ନିଅନ୍ତୁ ଆଉ ପଇସା ମଧ୍ୟ ହେଉ ଦେଖାଉଛି ହେଉ ଦେଖ କେଉଁ କଲର୍ର ନେବେ ହଜାର କେଉଁ କଲର୍ର ନେବ କି

ଆଜ୍ଞା ଏହି ନିଅନ୍ତୁ ତିନି ଶହ

ଆଜ୍ଞା ଦଶ ହଜାର ନିଅନ୍ତୁ ଏହି ନିଅନ୍ତୁ ଆଜ୍ଞା ଆଜ୍ଞା